ହ୍ୟାଲୋ ସୁକୁ ଭାଇ କହୁଥିଲେ ଆପଣ ମୋତେ ଚିହ୍ନିଛନ୍ତି ମୁଁ ଯେଉଁ ଥାର୍ଟି ଏଇଟରୁ କହୁଥିଲି ଥାର୍ଟି ଏଇଟ୍ ସୋ ମଝି ଲାଇନ୍ ସେ ବ୍ୟାଙ୍କର ସାମ୍ନା ଘର ଆପଣ ଯେଉଁ ମୋତେ ପାର୍ସଲଟା ଦେଇଥିଲେ ସେଇଟା ତ ମୁଁ ଅର୍ଡ଼ର କରିନି ହେଲେ ଆପଣ ଅର୍ଡ଼ର ମୁଁ କରିନି ଆପଣ କେମିତି ମୋତେ ଦେଇ ଦେଲେ ମୁଁ କିଛି ଅର୍ଡ଼ର କରିନି ମୋତେ ଗୋଟେ ଚାର୍ଜରଟା ଦେଇଗଲେ ହେଲେ ମୁଁ ଅର୍ଡ଼ର କରିନି ମୁଁ କେମିତି ନେବି ସେଇଟା କୁହନ୍ତୁ ଆପଣ ଡେଲିଭରି ବଏ ମୋତେ ଦେଇ ମୁଁ ଘରେ ନଥିଲି ଡେଲିଭରି ବଏ ଆସିକି ମୋତେ ମୋ ଘର ଲୋକକୁ ଦେଇକି ପଳାଇଲେ ହେଲେ ମୁଁ ଏବେ କ'ଣ କରିବି ସେଇଟା କୁହନ୍ତୁ ନାଇଁ ମୁଁ ସେଇଟା ଜମା ନେବିନି ଆପଣ ଡେଲିଭରି ବୟଙ୍କୁ ଆସିବାକୁ କୁହନ୍ତୁ ଆଉ ମୋ ଠାରୁ ଫେରସ୍ତ କରିବାକୁ କୁହନ୍ତୁ ମୁଁ ଆର ପଇସା ଜମା ଦେଇପାରିବିନି କାହିଁକି ମୁଁ ଏଇଟା ଡେଲିଭରି ଅର୍ଡ଼ରଟା ମୁଁ ନେଇନି ମୁଁ କେମିତି ଦେବି ସେଇଟା ମୁଁ ଏ ବିଷୟରେ କିଛି ଜାଣିନାହିଁ ଆପଣଙ୍କ ଡେଲିଭରି ବଏ ମୋ ନାଁ ନ ଜାଣିକି ନ ଶୁଣିକି ଦେଇଦେଲେ ମୁଁ ଏଇଟା ଜମା ନେଇ ପାରିବିନି ଆପଣ ଆସିବାର ଚେଷ୍ଟା କରନ୍ତୁ ମୁଁ କାଲି ଆଠଟାରେ ମୁଁ ଘରେ ଥିବି ସକାଳୁ ଆସି ତୁମ ଡେଲିଭରି ବଏକୁ ନେଇଯିବାକୁ କହିବ ହେଲାରୁ ମୁଁ ରଖୁଛି